ଏଟା ପରିବା ଦୋକାନରେ ଲାଗିଛି ନା ହଁ ମାନେ କଣ ଫ୍ରେସ୍ ପରିବା ସବୁ ଅଛି ହଁ ବାଇଗଣ ଯୋଉ ଫ୍ରେସ୍ ଅଛି ଭେଣ୍ଡି ଅଛି ନା ହଁ ଯୋଉ ବିମ୍ସ ହଁ କୋବି ବି ଦରକାର ଥିଲା ଯେ ଆଉ ସେ ଯୋଉ ପୋଟଳଟା ଅଛି ନା ନାଇଁ ହଁ ଗାଜର ବି ଦରକାର ଥିଲା ଯେ ତ ଏବେ ଆଣିଛ ହଁ ହଁ ବିମ୍ସ ହଉ ହଉ ଠିକ୍ଅଛି ଠିକ୍ଅଛି